ବିଜ୍ଞାନ ଓ ଗଣିତ ପଢ଼ିବା ପାଇଁ ମୋତେ ଟ୍ୟୁସନ୍ କରିବାକୁ ପଡ଼ିଥାଏ ଏହା ଏକ କଷ୍ଟସାଧ୍ୟ ପାଠ ହେଲେ ମଧ୍ୟ ଏହା ଆମକୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରେ ବିଜ୍ଞାନ ଜାଣିବା ଦ୍ୱାରା ବା ଆମ ଭାରତରେ ବିଜ୍ଞାନ ପରି ଏକ ପାଠ ଯେନ୍ଟାକି ଆମକୁ ଉନ୍ନତି ପଥରେ ନେବାରେ ସାହାଯ୍ୟ କରିଥାଏ ବିଜ୍ଞାନ ପାଠ ନଥିଲେ ମଣିଷର ଉନ୍ନତି କିଛି ହୋଇପାରିବ ନାହିଁ